ମୁଁ ବର୍ଷାରାଣୀ ସାମନ୍ତରାୟ କହୁଛି ଆପଣ ଟ୍ରାଭେଲ ଏଜେନ୍ସି ସନ୍ତୋଷ କହୁଛନ୍ତି ତ ମୋର କାଲି ଭୁବନେଶ୍ୱର ଏଆରପୋର୍ଟ ଯିବାର ଅଛି ମୁଁ ଯେଉଁ କାର ବୁକ କରିଥିଲି ଆସନ୍ତା କାଲି କେତେବେଳେ ଆସିବ ଟିକିଏ ଶୀଘ୍ର ଆସିବ ସାତଟା ପୂର୍ବରୁ ପହଞ୍ଚିବ ରଣପୁରରେ ତ ମୋର ଦଶଟା ସୁଦ୍ଧା ଭୁବନେଶ୍ୱର ଏଆରପୋର୍ଟ ରେ ପହଞ୍ଚିବାର ଅଛି ଟିକିଏ ଶୀଘ୍ର ଆସନ୍ତୁ